ଭାରତ ସ୍ୱଚ୍ଛ ଅଭିଯାନ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ଦୁଇହଜାର ଚଉଦ ମସିହାରୁ ପ୍ରଧାନମନ୍ତ୍ରୀ ଭାରତର ସ୍ୱଚ୍ଛ ସେବା ଭାରତ ସ୍ୱଚ୍ଛ ଅଭିଯାନ ଗ୍ରହଣ କରିଥିଲେ ମୁଁ ଗୋଟେ ଭୁବନେଶ୍ୱର ଜାଗାକୁ ଯାଇଥିଲି ସେଠାରେ ସ୍ୱଚ୍ଛ ପରିବେଶ ଦେଖି ମୋତେ ବହୁତ ଆନନ୍ଦିତ ଲାଗିଲା ଯାହାଫଳରେ ସେମାନେ ବହୁତ ଆନନ୍ଦିତ ହେଲେ ସେଥିରେ ଥିବା ସେଠାରେ ଥିବା ବହୁତ ମଇଳା ତା'ପରେ ମଇଳା ଉପଯୁକ୍ତ ସ୍ଥାନ ଭାବେ ସବୁଯାକ ଭଲ ଭାବରେ ଥିଲା ସେଠାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସେଥିରେ ସମସ୍ତେ ଯୋଗଦାନ ଦେଇଥିଲେ ସବୁ ଲୋକମାନେ ସେଠାରେ ଯୋଗଦାନ ଦେଇଥିଲେ ଯାହାଫଳରେ ସେଥିରେ ସ୍ୱେଚ୍ଛାସେବି କୌଣସି ଉପରେ ଫେରସ୍ତ ଦେବା ଉଦ୍ଦେଶ୍ୟ ନିର୍ଦ୍ଧିଷ୍ଟ ଭାବେ ଏକ ଯାତ୍ରା କରିଥିଲେ ଭାରତ ସ୍ୱଚ୍ଛ ଅଭିଯାନ ଅକ୍ଟୋବର୍ ଏକ୍ ରୁ ଅକ୍ଟୋବର୍ ଆଠ ପର୍ଯ୍ୟନ୍ତ ହୋଇଥାଏ ଏହା ପ୍ରଧାନମନ୍ତ୍ରୀ ଉପଯୁକ୍ତ କରିଥିଲେ